ଜାନୁୟାରୀ ଦୁଇ ହଜାର ପନ୍ଦର କୋଡ଼ିଏ ମାର୍ଚ୍ଚ ଦୁଇ ହଜାର ଷୋହଳ ଅଠେଇଶି ମେ ଦୁଇ ହଜାର ଅଠର ତିରିଶି ଜୁନ୍ ଦୁଇ ହଜାର କୋଡ଼ିଏ ଏଗାର ଅଗଷ୍ଟ ଦୁଇ ହଜାର ତେଇଶି